ଆମ ଜିଲ୍ଲାର ପୂଜାସ୍ଥଳୀ ଅଛି ଚକାପାଦ ମନ୍ଦିର ସେଇଠି ବହୁ ଦୂର ଦୁରାନ୍ତରରୁ ପର୍ଯ୍ୟଟକମାନେ ଦେଖିବାକୁ ଆସନ୍ତି ବହୁତ ଭିଡ଼ ସେଇଠି ଲାଗି ରହିଥାଏ ପ୍ରତ୍ୟକ ବର୍ଷ ଏହି ଯାତ୍ରା ହୁଏ ଚକାପାଦରେ ପ୍ରତ୍ୟକ ଭକ୍ତମାନେ ଶ୍ରାବଣ ମାସରେ ପାଣି ଧରିକି ସେଠାକୁ ଯାଆନ୍ତି ବିରୁପାକ୍ଷ ମନ୍ଦିରକୁ ଆଉ ପ୍ରତ୍ୟକ କାର୍ତିକ ମାସରେ ମଧ୍ୟ ସେଇଠି ଭିଡ଼ ଲାଗି ରହିଥାଏ ବର୍ଷକୁ ଥରେ ଏହି ଯାତ୍ରା ବିରୁପାକ୍ଷ ମନ୍ଦିରରେ ପ୍ରତିବର୍ଷ ହୋଇଥାଏ